ଆଜ୍ଞା ମୁଁ ପଦ୍ମିନୀ ସାହୁ କହୁଥିଲି ଆଜ୍ଞା ଆପଣ ବାର୍ବିକ୍ୟୁନେସନରୁ ରେଷ୍ଟୁରାଣ୍ଟରୁ କହୁଥିଲେ କି ଆଜ୍ଞା ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଇବା ମଗେଇଥିଲି ଯେମିତିକି ଚିକେନ୍ ବିରିୟାନୀ ଚିକେନ୍ ତନ୍ଦୁରି ଚିକେନ୍ ପକୋଡ଼ା ଆଉ ଚିଲ୍ଲି ଚିକେନ୍ ଏମିତି ସବୁ ମଗେଇଥିଲି ଆଜ୍ଞା ଆଜ୍ଞା ମୁଁ ଆଉ କିଛି ଖାଇବା ମଗେଇବା ପାଇଁ ଭୁଲି ଯାଇଥିଲି ଆଜ୍ଞା ଆପଣଙ୍କ ପାଖରେ ଆଇସ୍କ୍ରିମର କ'ଣ କ'ଣ କ୍ୱାଲିଟି ରହୁଛି ଷ୍ଟ୍ରବେରୀ ଫ୍ଲେବ ଫ୍ଲେବର୍ ଆଉ ଭାନିଲା ଫ୍ଲେବର୍ ଚୋକୋ ଫ୍ଲେବର୍ କେକ୍ର କେକ୍ର କ'ଣ ସବୁ କ୍ୱାଲିଟି ଅଛି ଆଜ୍ଞା ଆଜ୍ଞା ଆଜ୍ଞା ହାଲୁଆ ହାଲୁଆର ସୁଜି ହାଲୁଆ ହବ ଆଜ୍ଞା ମୋତେ ଆଜ୍ଞା ସେଇ ଯେଉଁ ଆଡ଼୍ରେସରେ ମୁଁ ମଗେଇଥିଲି ମୋତେ ସେଇ ଆଡ଼୍ରେସ୍ରେ ପୁଣିଥରେ ଟିକିଏ ଡେଲିଭରି ଏଇସବୁ ଜିନିଷ ଦରକାର

ଆଜ୍ଞା ପଦ୍ମିନୀ ସାହୁ କେନ୍ଦ୍ରାପଡ଼ା ଆଡ଼୍ରେସରେ ପଠେଇଦେବେ